ଆମେ ଖବର୍କାଗଜ୍ ମୁଇଁ ଡେଲି ମଗାସି କାଏଁଥିରଲାଗି ଦିନ୍କେ ଦିନ୍ ଦେଶର୍ ହାଲ୍ଚାଲ୍ ଖବର୍ ବୁଝୁବାର୍ଲାଗି ଏକା ମୁଇଁ ଖବର୍କାଗଜ୍ ମଗାସି ଆରୁ ପଢ଼୍ବାକେ ବି ମୋତେ ଭଲ୍ ଲାଗ୍ସି କେନେ କାଣା ପିଲାମାନେ ଏଛେନ୍ କେନେ ପଢ଼ୁଛନ୍ କେନେ କାଣା ବାହାରିଛେ ସେଟା ବି ଦେଶର୍ ହାଲ୍ଚାଲ୍ ବି କେନେ ଲୋକ୍ମାନେ ଏକ୍ସିଡ଼େଣ୍ଟ୍ ହେଇଯାଉଛନ୍ କେନେ ଘର୍ ବନଉଛନ୍ କେନେ କାଣ ହଉଛେ ସେଟାମାନେ ସବୁ ପଢ଼ିକରି ବି ସବୁ ଆମେ ବୁଝିପାର୍ସୁଁ ଆଉ ଖବର୍କାଗଜ୍ ନାଇଁ ପଢ଼ିକରି ଏକା ନାଇଁ କେଁ ଆମେ ସବୁ ଦେଶର୍ ହାଲ୍ଚାଲ୍ ବି ସବୁ ବୁଝିପାର୍ସୁଁ ଇ ଖବର୍କାଗଜ୍ ନାଇଁ ପଢ଼ିକରି ଏକା ଆମେ ଦେଶ କେନ୍ଟା କିଏ କାଣା କରୁଛେ କିଏ କାଣା ହଉଛେ ତମେ ସବୁ ଆମେ ବୁଝି ପାର୍ସୁଁ ଜାଣି ବି ପାର୍ସୁଁ ଖବର୍କାଗଜ୍ ଏକା ଆମର୍ ସାଥୀ ଭଲିଆଟା ଇ ଖବର୍କାଗଜ୍ ଆମେ ପଢ଼ିକରି ଏକା ସବୁ ଦେଶର୍ ହାଲ୍ଚାଲ୍ ବି ସବୁ ଆମେ ଜାନିପାର୍ସୁଁ ଆରୁ କେନ୍ତା କରି କେନ୍ତା ଅଛନ୍ କାଣା ବଲି ଲୋକ୍କେ କହିବି ପାର୍ସୁଁ ଆରୁ ଖବର୍ ପଢ଼ି ଖବର୍କାଗଜ୍ ପଢ଼ିକରି ଏକା ଆମେ ସବୁ ଜାଗାଟା କେନେ କାଣା ଘଟ୍ଲା ଏ କାଲ୍କେ କାଣା ହେବା ଏଣେ କାଣା ହଉଛେ ବଲିକିରି ସବୁ ଆମେ ଜାନି ପାର୍ସୁଁ ଏ ଖବର୍କାଗଜ୍ ନାଇଁ ଥିଲେ ନାଇଁ କେଁ ଆମେ କିଛି ବି ଜାନି ନେଇଁ ପାରତୁ ଆରୁ ଇ ଫୋନ୍ମାନେ ଅଛେ ବି ଯେ ଆମେ ସକାଲୁ ସବୁଦିନ୍ ଲଗେଇକରି ଏକା ଏ ନ୍ୟୁଜ୍ ସବୁଦିନ ଏକା ଆମେ ଶୁନୁଛୁଁ ଆଏଜ୍ କେନେ କାଣା ଘଟ୍ଲା କେନେ କାଣା ହେଲା କେନେ କାଣା ଆଉରି ସବୁ ଆମେ ଦେଶର୍ ଖବର୍କାଗଜ୍ ବୁଝି ପାରୁଛୁଁ